ହାଲୋ ହଁ ହାଲୋ ହଁ ଦୋକାନରୁ କହୁଛୁ ଚପଲ ଷ୍ଟଲରୁ

ଆଉ ଆପଣ କେଉଁଠି ରହୁଛନ୍ତି ଏବେ ଚିହ୍ନି ପାରିଲେନ କି ଆପଣ କଲିକତାରେ ରହୁଥିଲେ ପରା ଆଉ ସେଠି କେମିତି କ'ଣ ଚପଲର ସବୁ ରେଟ୍ ଫେଟ୍

ଆଉ ଆମର ତ ବହୁତ ଶସ୍ତା ତମେ ତମେ ତମେ ଓଡ଼ିଶାକୁ ଆସି ଆମ ଦୋକାନରୁ ନେଇ ସେଠି ଭଲ ବିଜନେସ୍ ଗୋଟେ କରୁନ ହଁ ଆମଠି ବହୁତ ଶସ୍ତା ଅଛି ସବୁ ମୋର ଆମର ଫ୍ଲାଇଟ୍ ଅଛି ରିଲାକ୍ସୋ ଅଛି ପାରାଗନ୍ ଅଛି ତା'ପରେ ଏମିତି ବହୁତ ଭେରାଇଟିର ଚପଲ ଅଛି ହଁ ଲେଡ଼ିଜମାନଙ୍କ ଲାଗି ଏବେ ସୁଜ ଆସିଲାଣି ହାଇ ହିଲ୍ ଆସୁଛି ସ୍ଲାଇଡ଼ର ଆସୁଚି ଏବେ ବହୁତ ପ୍ରକାର ଚପଲ ଆସିଛି ତେଣୁ ଆସିକି ଓଡ଼ିଶାକୁ ଆସ ଆମ ଓଡ଼ିଶାରେ ତ ବହୁତ ଶସ୍ତାରେ ମିଲୁଛି ଏଠିକି ଆସିକି ନେଇ ସେଥିରେ ବିଜିନେସ୍ କରନ୍ତୁ ଚାଲିବ ଆଉ ଆମ ଏଠି ଯଦି ଚପଲ ଦୁଇଶହ ଟଙ୍କା ଯଦି ପ୍ରିଣ୍ଟ ଥିବ ଆମେ କୋଡ଼ିଏ ପରସେଣ୍ଟରେ ଦେଉଛୁ ଲୋକମାନଙ୍କୁ ଯିଏ ହୋଲସେଲ ରେଟରେ ନେବ ଥାର୍ଟି ପରସେଣ୍ଟ ଫୋର୍ଟି ଫୋର୍ଟି ଫାଇଭ୍ ପରସେଣ୍ଟ ତାକୁ ଆମେ ଡିସକାଉଣ୍ଟରେ ଦବୁ ହଁ ଓଡ଼ିଶାକୁ ଓଡ଼ିଶାକୁ ବୁଲି ଆସିକି ଦେଖିକି ଯାଆନ୍ତୁ ଆଉ ସେଠି ଭଲ ବିଜନେସ୍ ଚାଲିବ ଆପଣଙ୍କର ବି ନା ଆମେ ବି ଶୁଣିବାକୁ ପାଇଛୁ ସେଠି ବହୁତ ରେଟ୍ ଅଛି ଚପଲର ଦାମ ହଁ ହଁ ହାପ୍ସୁ ଯଛି ଝିଅଙ୍କର ପୁଅଙ୍କର ଛୋଟ ଛୁଆଙ୍କର ସବୁ ସମସ୍ତଙ୍କର ଅଛି ଏଠି ଯେ ଶୀତ ଦିନ ଆସିଲାନି ଶୀତଦିନ ଆସିଲେ ଏବେ ହାପ୍ସୁ ଟାଇମ୍ ଚାଲିବ

ଓଡ଼ିଶାକୁ ଆସନ୍ତୁ ଦେଖିକି ଯାଆନ୍ତୁ ଭଲ ଭଲ ରେଟରେ ବି ଚପଲ ଏଠି ସବୁ ନେଉଛନ୍ତି ଲୋକମାନେ ହଁ ଏଠି ବି ସେ ଟାଇପର ମିଳିବ